ହେଲୋ ଫ୍ଲିପକାର୍ଟ୍ ଅଫିସରେ ଲାଗିଛି କି ସାର୍ ମୁଁ ଗୋଟେ କମ୍ପ୍ଲେନ୍ କରିବାକୁ ଚାହୁଁଛି ମୁଁ ଗୋଟେ ଲେହେଙ୍ଗା ଅର୍ଡର୍ ଦେଇଥିଲି ହେଲେ ଲେହେଙ୍ଗା ନ ଆସିକିନା ଗୋଟେ ପ୍ଲାଜୋ ଆସିଛି ହେଲେ ମୋତେ ପ୍ଲାଜୋ ଦରକାର ନାହିଁ ସାର୍ ମୁଁ ସେଥିପାଇଁ କହିଲି ଡେଲିଭରି ବୟକୁ ଯେ ଡେଲିଭରି ବୟକୁ କହିଲି ଏଇଟା ମୁଁ ନେବି ନାହିଁ ଆପଣ କ୍ୟାନସଲ କରିଦିଅନ୍ତୁ ମୁଁ ପ୍ୟାକେଟ ସେ ମୁଁ ଚିରି ଚିରି ବି ନ ଥିଲି ହେଲେ ତାଙ୍କେ କହିଲେ କ'ଣ ପାଇଁ ନେବନି ଫାଷ୍ଟ ଫାଷ୍ଟ ପିକଅପ୍ କର ହେଲେ ତାପରେ ରିଟର୍ଣ୍ଣ୍ ହେବ କର ସେମିତି କ୍ୟାନସଲ୍ ହେବ ନାହିଁ ମୁଁ କହିଲି କ'ଣ ପାଇଁ ମୁଁ ତ ପ୍ୟାକେଟ ଚିରି ବି ନାଇଁ ହେଲେ କ'ଣ ପାଇଁ କ୍ୟାନସଲ୍ ହେବ ନାହିଁ ଆଉ ତାଙ୍କେ କହିଲେ ଯେ ପଇସା ନଥିଲେ କ'ଣ ଅର୍ଡର୍ କରୁଛ ଫାଷ୍ଟ ପଇସା ଆନ ତାପରେ ଅର୍ଡର ହେଲା ସେମିତି କହିଲେ ମୋତେ ବେଶୀ ଖରାପରେ କହିଲେ ମୁଁ ସେଥିପାଇଁ ଆପଣଙ୍କୁ ଗୋଟେ କମ୍ପ୍ଲେନ ଦେବାକୁ ଯାଉଛି ସାର୍ ଏମିତି ଏ ଖରାପ ବ୍ୟବହାର କରୁଥିବା ପିଲାମାନଙ୍କୁ ରଖନ୍ତୁ ନାହିଁ ସେମାନେ ଭଦ୍ରଭାବେ କଥା ବି ହୋଇ ନପାରେ